ହଁ ଜ୍ୟୋତି ଟିକରପଡ଼ା ବୁଲି ଯିବା ପରା କେବେ ସୁବିଧା ହଉଚି କହିବ ଯିବା ହଁ ଦିଟ ଜାକ ଫେମିଲି ଯିବା ଆଉ ଗାଡ଼ି କୋଉ ଗାଡ଼ି ନେଲେ ସୁବିଧା ହବ କୁହ

ନା ଆମ ହବନି ନାଇଁ ଅଗା ଗାଡ଼ି ହଁ ଅଲଗା ଗାଡ଼ି କରିବା ଆଉ ହଁ କେତେ ରେଟ୍ କିମିତି ଟା ଟିକେଏ ପଚାରିବ

ହଁ ହଁ ଯିବା ଆଉ ବୁଲିକି ଆସବା ଆଉ ହଁ ହଁ ଆଉ ହଁ ବୁଲିଯିବ ଆଉ କଣ କରିବନି ଯିବା ଆଉ ଟିକରେ ବୁଲିକିନା ଆସିବା କଣ କରିବାନି ଆଉ ଯିବା ଫ୍ରିରେ ବୁଲିକି ଆସିବା ଆଉ ଯିବା ଟିକରପଡ଼ା ଦେଖିକି ଆସିବା ହଁ ଟିକରପଡ଼ା ବୁଲିକିନା ଆଶବା ସେଠି କ'ଣ କ'ଣ ଅଛି ଦେଖବା ଆଉ ହଁ ହଁ ବାକି ଗାଡ଼ି ରେଟ୍ କେତେ କିରା ଦବୁ କଥା ହେବା ହେଇରା ଆଉ ଗାଡ଼ି କେତେ କିରା ରେଟ୍ ଏଇଟା ବୁଝିକିନା କରି ଯିବା ହଁ ହଉ ଦେଖବା ମୁଁ ବୁଲିକି ଟିକି ଆସବାରି ଭଲ ଲାଗିବ ଆଉ ହଁ ଆସି ହବକି ନାଇ ବୁଲିକିନା ଆସବାହୁରି ଭଲ ଲାଗବ ହଁ ରଜ ଭଡ଼ା ଦବା ହଁ ଆଉ ଗାଡ଼ି ଭଡ଼ା ଲୋନ ପଇସା ସବୁ ବୁଝଁ ହଁ ସବୁ କଥା ହବା ବୁଝିକିନା ଆଉ ହଁ ଯିବ ହଁ ହଁ ହଁ ଯିବା ଆଉ ହଉ ହଉ ହଉ